ହ୍ୟାଲୋ ହଁ ଭାଇ ନମସ୍କାର ଭାଇ ଏବେ ଗୋଟେ ବାହାଘରଟେ ଅଛି ତ ଆଉ ମୋତେ ଡ୍ରେସ ଗୋଟେ ଦରକାର ଥିଲା କେଉଁ କେଉଁ ଡ୍ରେସ ଅଛି ବ୍ରାଣ୍ଡ ବାଲା କେତେ ନା'ଇଁ ଆଉ ଟିକେ କମ ରେଟ୍ ହେବ ନାହିଁ ଭାଇ ସଦାବେଳେ ମୁଁ ନଉଛି ତମ ଦୋକାନ ରୁ ତ ଏ ଘର କାମରେ ରହିଯାଇଛି ଆହୁରି କଣ ଘର କାମ ଚାଲିଛି ତ ହଁ ଭଲ ସେ ମାର୍କେଟ ବି ଆସି ହେଉନାହିଁ କିଛି ନାଇଁ ଏମିତି ଆହୁରି ନାଇଁ ନେଇକି ଯିବି ଏବେ ବାହାଘର ଅଛି ସେଥିପାଇଁ ଗୋଟେ ପିନ୍ଧିକି ଯିବି ବୋଲିକି ପଚାରୁଥିଲି ରେଟ୍

ହଁ ହଁ ହଉ ହେଲେ କେଉଁ କେଉଁ କମ୍ପାନୀ କହିଲେ ଆଉ କିଲରଟା କେମିତି କଣ ରେଟ୍ ଆରଥର ନେଇଥିଲି ଡ୍ରେସ ସେଇଟାବି ଭଲ ପଡ଼ିଲାନାଇ କିଛି ନାହିଁ ନାଇଁ ମ ତମ ଠାରୁ ତ ନେଇଥିଲି ତମେ ଏକା ଥିଲ ହଁ ମୋ ପୁଅ ପାଇଁ ଗୋଟେ ମୋ ପାଇଁ ଗୋଟେ ପ୍ୟାଣ୍ଟ ଆଉ ପୁଅ ପୁଅ ପାଇଁ କେତେ ଟଙ୍କା ପଡ଼ିବ ପୁଅ ପାଇଁ ବର୍ଷେ ହେଇଛି ପୁଅକୁ ହଉ ଦେଖ ନହେଲେ ସେ ତିନିଶ ଚାରିଶ ଭିତରେ କଣ ଆହୁରି ହଁ ହଉ ଆହୁରି ନାଇ ଦେଖ ହୋ ମାନେ କେତେ ଟା ଭିତରେ ଦୋକାନ ଖୋଲା ଅଛି ହଁ ହଉ ରହିଲି ଆଜ୍ଞା